ନୃତ୍ୟ ହେଉଛି ଓଡ଼ିଶାବାସୀଙ୍କ ମୁଖ୍ୟ ମନରେ ମନ ରଞ୍ଚନ ନୃତ୍ୟ ହେଉଛି ଅନୁସମାନଙ୍କୁ ନିଜ ଜୀବନର ଦୁଃଖ ଭରା ଜୀବନକୁ ଖୁସି ଦେବାରେ ସାହାଯ୍ୟ ରହିଥାଏ ନୃତ୍ୟ କାହା କାହାର ରୋଜଗାର କରିବାର ସକ୍ଷନ କରିଥାଏ ମୁଁ ସେମିତିରେ କୌଣସି ନୃତ୍ୟ ଶିଳ୍ପୟ ଶିଳ୍ପୀୟ କୌଣସି ସଂଘଠ କାହାଣୀ ବିଷୟରେ ରାଣୀ ନାହିଁ ନୃତ୍ୟ ହେଉଛି ମଣୁଷ୍ୟମାନଙ୍କ ଜୀବନ ଶୈଳ ଲୋକମାନେ ସାଧାରଣ ସାଧାରଣତ ଯେଉଁ ଯେଉଁମାନେ ଯେଉଁମାନେ ନୃତ୍ୟ କରନ୍ତି ସେମାନଙ୍କୁ ପସନ୍ଦ କରନ୍ତି ନାହିଁ ଓଡ଼ିଶା କଥାରେ ଓଡ଼ିଶା କଥାରେ ଇତ୍ୟାଦି ନୃତ୍ୟ ବହୁତ ପ୍ରସିଦ୍ଧ ନାରାୟଣ ମହାଭାରତ ସାମାଜିକ ନାଟ ଏବଂ ଧୀରେ ଧୀରେ ନୀଳ ହେବାକୁ ଲାଗିଛି ନୃତ୍ୟ ଶିଳ୍ପମାନେ ଏବେ ନୃତ୍ୟ କରିବାକୁ ପସନ୍ଦ କରୁ କରନ୍ତି ନାହିଁ କାରଣ ନୃତ୍ୟ ଶିଳ୍ପୀଙ୍କ ଘରେ ସେମାନଙ୍କୁ ନୃତ୍ୟ କରିବାକୁ ଛାଡ଼ ଛାଡ଼ନ୍ତି ନାହିଁ ଲୋକମାନେ ନୃତ୍ୟକୁ ନେଇକି ବା ବ ବହୁତ କଥା କହିଥାନ୍ତି କାରଣ ସେମାନଙ୍କ ଜୀବନ ସାଧାରଣ ଲୋକଙ୍କ ଜୀବନ ପରେ ନାହିଁ ସେମାନଙ୍କୁ ବହୁତ ଦୁଃଖ କଷ୍ଟରେ ସହିବାକୁ ପଡ଼ିଥାଏ କିଛି ବଡ଼ କରିବାକୁ ହେଲେ ନିଜ ଜୀବନକୁ କଷ୍ଟ କରି କିଛି ବଡ଼ ସାହା ସାହସ କରା କତାର କରିବାକୁ ପଡ଼ିଥାଏ